ମୁଁ ଗୋଟେ ଚାର୍ଜର୍ଟା ଆଣିଥିଲି ଦଶ ଦିନ ତଳେ ସେ ଚାର୍ଜର୍ଟା ଏତେ ଖରାପ ପଡ଼ିଲା ମୋତେ ଜମା ବି ଭଲ ଲାଗୁନି ସେ ଗୋଟେ ଚାର୍ଜର୍ଟା ପାଞ୍ଚ ପର୍ସେଣ୍ଟ୍ ହେବାକୁ ବି ତାକୁ ଅଧ ଘଣ୍ଟା ଘଣ୍ଟା ଲାଗୁଛି କ'ଣ କେଜାଣି ହୋଇଛି ସେ ଚାର୍ଜର୍ର ମୋର ମନ ବହୁତ ଖରାପ ସେ ଚାର୍ଜର୍ ପାଇଁ ମୁଁ ଏବେ ଦଶ ଦିନ ତଳେ ଆଣିଥିଲି ତିନି ଶହ ଟଙ୍କା ନେଇଗଲା ଏତେ ପଇସା ନେଇଗଲା ହେଲେ ଏତେ ଜଲ୍ଦି ବି ଖରାପ ହୋଇଗଲା ଆଉ ମୁଁ ଯାଇଥିଲି ଖାଇବାକୁ ବୋଉ ଡ଼ାକିଲା ଚାର୍ଜ ବସେଇ ଦେଇ ଯାଇଥିଲି ହେଲେ ଭାବିଲି କି ହଁ ଚାର୍ଜ ହୋଇଯାଇଥିବ ନା ଆଉ ହେଲେ ଚାର୍ଜ ବସେଇକି ଗଲି ଖାଇବାକୁ ଖାଇକି ସବୁ କାମ ସାରିକି ଆସିଲା ବେଳକୁ ଯେଉଁ ଯେତିକି ଚାର୍ଜ ଥିଲା ସେତିକି ଜମା ପର୍ସେଣ୍ଟ୍ ବଢୁନି ଜମା ଚାର୍ଜ ହେଉନି ଆଉ କ'ଣ କରିବି ଆଉ ସନ୍ଧ୍ୟା ବେଳେ ବି ବସେଇଥିଲି ଚାର୍ଜର୍ରେ ଫୋନ୍ଟାକୁ ବସେଇଥିଲି ଯେ କାଇଁ ଚାର୍ଜ ହେଲାନି ଯେଉଁ ପଞ୍ଚାବନ ଥିଲା ସେଇ ପଞ୍ଚାବନ କେଉଁଠି ଘଣ୍ଟେ ଦୁଇ ଘଣ୍ଟା ଭିତରେ କେଉଁଠି ଗୋଟେ ଦୁଇଟା ପର୍ସେଣ୍ଟ୍ ଏମିତି ବଢ଼ୁଛି ନହେଲେ ନାହିଁ ଆଉ ସେ ଚାର୍ଜର୍ ପାଇଁ ମୋର ବହୁତ ଖରାପ ଆଉ ଚାର୍ଜ ବସେଇ ବସେଇ ବି ଫୋନ୍ ଖରାପ ହୋଇଯିବ ମୋତେ ଲାଗୁଛି ସେ ଚାର୍ଜ ତ କାଇଁ ହେଉନି ଆଉ କ'ଣ କରିବି ଜାଣିପାରୁନି କିଛି ନହେଲେ ନୂଆ ଚାର୍ଜର୍ କିଣିବି ଆଉ